ପରବର୍ତ୍ତୀତ ଜଳବାୟୁ ବନ୍ୟା ମରୁଡ଼ି କଠିନ ଶୀତ ବାତ୍ୟା କୁଆପଥର ଆଦି ଶସ୍ୟରେ ବହୁତ ପ୍ରଭାବ ପକାଇଥାଏ ଯାହାଦ୍ୱାରା କୃଷକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯଦ୍ଵାରା ଶସ୍ୟ ଉତ୍ପାଦନ ନ ହେଲେ ଫଳରେ ମରୁଡ଼ି ଦେଖାଯାଇଥାଏ ମରୁଡ଼ି ଦେଖା ଦେବା ଦ୍ୱାରା ଲୋକମାନେ ବହୁତ କିନ୍ତୁ ଉପବାସ ରୁହନ୍ତି ଏହାକୁ ଏହାକୁ ମୁକାବିଲା କରିବାକୁ ହେଲେ ଗଛ ବିଭିନ୍ନ ପରିମାଣରେ ମୁଖିବାକୁ ପଡ଼ିଥାଏ ଶସ୍ୟ ପ୍ରତି ଅଧିକ ଯତ୍ନ ନବାକୁ ପଡ଼ିଥାଏ ଏହାଦ୍ୱାରା ଶସ୍ୟ ବହୁତ ଭଲ ହୋଇଥାଏ